ସ୍ଵିଗି ଭାଇ କହୁଛନ୍ତି କି ମୋର ଖାଇବା ଜିନିଷ ଅର୍ଡ଼ର କରିଥିଲି ଏପର୍ଯ୍ୟନ୍ତ ମୋ ପାଖାକୁ କାହିଁକି ଆସିନାହିଁ ଏବଂ ଆଜିର ଦଶଟା ବେଳକୁ ଆସିବାର ଥିଲା ହେଲେ ଏପର୍ଯ୍ୟନ୍ତ କାହିଁକି ଆସିନି ବାରଟା ବାଜିଲାଣି ମୋ ପାଖକୁ ପହଞ୍ଚି ନାହିଁ ମୋତେ ଜୋର୍ସେ ଭୋକ ଲାଗିଲାଣି ମୋ ପାଖକୁ କେତେ ସମୟରେ ପହଞ୍ଚିବ ସେ ଟାଇମ୍ ମୋତେ କୁହନ୍ତୁ ଏବଂ ସେ ସମୟ ମୁଁ ଅପେକ୍ଷା କରିବି ତେଣୁ ମୋର ଇମ୍ପୋର୍ଟାଣ୍ଟ କାମକୁ ଯିବା ପାଇଁ ପ୍ରସ୍ତୁତ ହେବି ସେଥିପାଇଁ ମୋତେ ଯଥାଶୀଘ୍ର ଖାଇବା ଜିନିଷ ପଠାନ୍ତୁ ଆଉ ଯଦି ତୁମେ ମୋ ଆଡ଼୍ରେସ୍ ଜାଣି ପାରୁନି ତେବେ ମୁଁ ମୋ ଆଡ୍ରେସ୍ ଭଲ ଭାବରେ କହୁଛି ଶୁଣ ପ୍ରଥମେ ଆମର୍ ଏ ଟି ଏମ୍ ଛକ୍କେ ଆସିବ ସେନୁ ଡେବିରି ସାହି ଆମର୍ ଗାଁ ଗହଲିକେ ଯିବ ସେନୁ ଆଉ ଗୋଟେ ଛକ୍ ପଡ଼୍ବା ଗୋଟେ ଭୁଜନୀ ଆଉ ଗୋଟେ ଡେବିରି ତାର୍ ଆଗକେ ଗଲେ ଗୋଟେ ରାସ୍ତା ଅଛେ ସେନ ଅଛେ ସିଧା ଗୋଟେ ଅଛେ ଆଉ ଗୋଟେ ଡାହାଣ ପଟ ଅଛେ ସେନୁ ପଲେଇଯିବ ସିଧା ସେନୁ ସିଧାନୁ ପଲେଇଯିବ ଡାହାଣ ପଟକେ ଡାହାଣ ପଡ଼ନୁ ଫେର ରାସ୍ତା ତିନି ଛକ ଅଛେ ସେ ତିନି ଛକନୁ ଯିବ ଡାହାଣ ପଟ୍କେ ଡାହାଣ ପଟ୍ନୁ ଟିକେ ଦୂରକେ ଗଲେ କଲଚ ଅଛି ସେ କଲଚର ସାମ୍ନା ଗୋଟେ ଗଳିଟେ ଅଛି ସେ ଗଲି ଭିତରେ ଯିବ ସେ ଗଲିର ତିନ ନମ୍ବର ଘର୍ଟା ସେଟା ହେଉଛେ ଆମର୍ ଘର